ମୋତେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡ଼ା କାଠେ ଦୂର ପାହାଡ଼ ସୁନ୍ଦର ପର ଝିଅ ଘର ଭାଙ୍ଗେନା ଫମ୍ପା ମାଠିଆର ଶବ୍ଦ ବେଶୀ ହଡ଼ା ବଳଦକୁ ଯୁଆଣିଆ ଘାସ ଖାଇଲେ ଖାଉ ନଖାଇଲେ ନଖାଉ ଥୋଇ ଦେଇ ଆସ ପାଣି ମାଠିଆରେ ଶବଦ ଡ଼ାବୁ ଡ଼ାବୁ ଦିନ ରାତି ନ ମୋତେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡ଼ା କାଠେ ଆଇଲା ବାଡ଼ି ଆରୁ ବୁଝିଲା ଖମ୍ବଆଳୁ ଏମିତି ମୋତେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡ଼ା କାଠେ